ସାଧାରଣତଃ ଆମ ଝିଅମାନେ ଯେତେବେଳେ ବିଭା ହେଇକିରି ଯାଆନ୍ତି ଯେତେବେଳେ ଗୋଟେ ବାପ ତା'ର ଝିଅଟି ଜନ୍ମ କରିଥାଏ ସେ ତାକୁ କିଛି ଉପହାର ଦିଏ କାରଣ ମୋ ଝିଅ ଏତେଦିନ ଘରେ ରହିଲା ମାନେ ଗୋଟେ ପର ଘରକୁ ଯାଉଛି କାଳେ ଅସୁବିଧା କିଛି ଭୋଗ କରିବ ସେଥିପାଇଁ ସେ ତାକୁ ତା କର୍ତ୍ତବ୍ୟ ଅନୁସାରେ ସେ ତାକୁ ସୁନା ଦିଏ ଧର କାନକୁ ଦେଲା ହାତକୁ ଦେଲା ତା'ପରେ ବି କାଳେ ମୋ ଝିଅ ଚଳିିବାକୁ ଅସୁବିଧା ହବ ତେଣୁକରି ତା ପାଇଁ ଶୋଇବା ପାଇଁ ତା'ର ଗୋଟେ ପଲଙ୍କ ଦେଲା ତାକୁ ଆଉ ଗାଡ଼ି ବି ଗାଡ଼ି ବି ଦଉଛି କାରଣ ଝିଅ କାଳେ କେଉଁଠି ଯିବା ଆସିବା କରିବ ହଇରାଣ ହବ ତାଙ୍କର ଗାଡ଼ି ଥିବ କି ନଥିବ ସେଥିପାଇଁ ସିଏ ଗୋଟେ ଗାଡ଼ି ତାକୁ ଦିଏ ତା'ର ଝିଅର ଯୋଗ୍ୟତା ଅନୁସାରେ ଦେଖିକିରି ତାକୁ ସେହି ହିସାବରେ ସେ ଏଇ ଜିନିଷ ସବୁ ଝିଅମାନଙ୍କୁ ସବୁ ଦିଅନ୍ତି ଆଉ ଏଇଟା ଏଇଟା ଯୌତୁକ କୁହାଯିବନି ଯୌତୁକ କ'ଣ ପାଇଁ କୁହାଯିବ ନି ନା ଯେତେବେଳେ ବାପା ତା'ର ଦଉଛି ତା'ର ସ୍ୱଚ୍ଛ ମନରେ ତାକୁ ଦଉଛି କୌଣସି ମନ ଭିତରେ ଡିମାଣ୍ଡ ରଖିକିରି କହୁନି ଯେ ମୋ ଝୁଅକୁ ଏଇଟା ବାଧ୍ୟ ମୁଁ ଦେବି ସେଇଟା ମୁଁ ବାଧ୍ୟବର୍ତ୍ତା ଦଉନି ଆଉ ଯଦି ବର ପକ୍ଷ କଦି କୌଣସି ଜିନିଷ ଡିମାଣ୍ଡ ଆକାରେ କହିଥବ ଯେ ତମ ଝିଅଟା ବାହା ହେଉଛି ତା'ହେଲେ ତୁମେ ଗାଡ଼ି ଦବ କିମ୍ବା ସୁନା ଏତେ ଭରି ଦବ କିମ୍ବା ଟଙ୍କା କିଛି ଦବ ତା'ହେଲେ ଏକୁ ଏବ୍ ଏଇ ମାନେ ଏଇସବୁ ଜିନିଷଟିକୁ ଯିଏ ବାଧ୍ୟରେ ଦେଲା ତାକୁ ଡିମାଣ୍ଡ କୁହାଯିବ ତେଣୁକରି ଏଇଟା ଆକୁ ୟାକୁ ହିଁ ଯୌତୁକ କୁହାଯାଏ